ଦଶ ଫେବୃୟାରୀ ଦୁଇ ହଜାର ଅଠର ଏକୋଇଶି ମେ ଦୁଇ ହଜାର ଉଣେଇଶ ବାଇଶ ମେ ଦୁଇ ହଜାର ଏକୋଇଶ ତେଇଶ ଜୁନ୍ ଉଣେଇଶ ଶହ ଅଠାନବେ ଅଠେଇଶ ଜୁଲାଇ ଦୁଇ ହଜାର ସାତ